ହ୍ୟାଲୋ ଆପଣ ଜଗା କାଳିଆ ଟ୍ରାଭେଲସ୍ କହୁଛନ୍ତି କି ଦେବାଶିଷ ଉପାଧ୍ୟାୟ କହୁଛି କାଲି ଯେଉଁ ଆମର ପୁରୀ ଯିବାର ଥିଲା ଆପଣ କହିଥିଲେ ଦୁଇହଜାର ଟଙ୍କା କିନ୍ତୁ ଆପଣଙ୍କ ଡ୍ରାଇଭର୍ ଆହୁରି ପଇସା ମାଗୁଛି ମୁଁ ଆଉ ଟଙ୍କାଟାଏ ଦେଇପାରିବିନି